ସରକାରୀ ଯୋଜନା ଗୁଡ଼ିକରେ ଆମେ ବହୁତ ଉପକୃତ ହେଉ ଯେପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଘରକା ଏହି ଆବାସ ଯୋଜନା ଦ୍ୱାରା ଏହି ଘର ଘରକା ସମସ୍ତଙ୍କିର ପକ୍କା ଘର ହୋଇଥାଏ ଆଉ ବିଧବା ଭତ୍ତା ଯେପରି ଜଣେ ସ୍ୱାମୀ ଯଦି ମୃତ୍ୟୁ ହୋଇଗଲା ତାର ସ୍ତ୍ରୀର ଚଳନି ପାଇଁ ସରକାରଙ୍କ ତରଫରୁ ବିଧବା ଭତ୍ତା ଦିଆଯାଇଥାଏ ବାର୍ଦ୍ଧକ୍ୟ ଭତ୍ତା ଯେଉଁଟାକି ଲୋକଙ୍କର ଏଜ ବୟସ ଯଦି ସୀମା ଷାଠିଏରୁ ଉର୍ଦ୍ଧ୍ୱ ହେଲା ତାହେଲେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଏ କୃଷି ସେହିପରି ଅଛି କୃଷି ଯୋଜନା ଯେଉଁଟାକି କୃଷିମାନଙ୍କର କୃଷି ଯୋଜନା ଗୋଟିଏ କୃଷି କାର୍ଡ଼ ବା ଜବ କାର୍ଡ଼ ଗୋଟିଏ କରାଯାଏ ତାଙ୍କର ସେଇଟା କୃଷି ସେମାନେ କୃଷି କାର୍ଯ୍ୟରେ ଉପଭୋଗ ହେବା ପାଇଁ କରାଯାଇଥାଏ ସେହିପରି ବିଜୁ ସ୍ୱାସ୍ଥ୍ୟ ଯୋଜନା ତା'ଦ୍ୱାରା ବହୁତ ବିକଳାଙ୍ଗ ଲୋକଙ୍କର ହେଉ କି ଘରର କିଛି ଲୋକ ଯଦି କୋଣସି ସମସ୍ୟା ଦ୍ୱାରା ଗତି କରୁଛନ୍ତି କି କାହାର ଦୁର୍ଘଟଣା ହେଲା ତା'ଦ୍ୱାରା ସେମାନେ ଉପକୃତ ହୋଇଥାନ୍ତି ସେହି ପରି କାଳିଆ ଯୋଜନା ମଧ୍ୟ ଆଉ ଏକ ଯୋଜନାରେ ଅନ୍ତର୍ଭୁକ୍ତ ଯାହାଦ୍ୱାରାକି କାଳିଆ ଯୋଜନାରେ ତାଙ୍କର ବହୁତ କିଛି ସୁବିଧା ପାଇପାରନ୍ତି ବର୍ଷକୁ ଛଅ ହଜାର ଲେଖାଁ ଏମିତି କିସ୍ତି ଅନୁସାରେ ଦୁଇହଜାର ଦୁଇହଜାର ଲେଖାଁ ତାଙ୍କ ଆକାଉଣ୍ଟକୁ ଆସିଥାଏ ଯାହାଦ୍ୱାରା ଚାଷୀମାନେ ବହୁତ ଉପକୃତ ହୋଇପାରନ୍ତି ଏହିପରି ସବୁ ପ୍ରକାର ସୁବିଧା ସରକାରଙ୍କ ତରଫରୁ ମିଳିଥାଏ